ଚିତ୍ର କରିବା ପୂର୍ବରୁ କେଉଁ କେଉଁଥିରେ ଚିତ୍ର କରିବି କେମିତି କରିବି କାହାର ଚିତ୍ର କରିବି ଏହାକୁ ଭାବେ ସେଥିପାଇଁ କ'ଣ କ'ଣ ଦରକାର କେଉଁ କେଉଁ ରଙ୍ଗ ଦରକାର କେତେଟା ତୂଳୀ ଦରକାର ତାକୁ ନେଇ ରଖିବି ନିରୋଳା ଜାଗା ଠିକ୍ କରିବି ସେ ଜାଗାରେ କୌଣସି ମୋତେ କେହି ଯାଇକି କୌଣସି ଲୋକ କିମ୍ବା ପିଲାମାନେ ଯାଇକି ମୋତେ ଅସୁବିଧା ଚିତ୍ର କରିବାରେ ଅସୁବିଧା ନ କରିବେ ସେଥିପାଇଁ ଚିନ୍ତା କରିବି ତା'ପରେ ଚିତ୍ର ବିଷୟରେ ଭାବିବି କେଉଁଥି କେଉଁ ଚିତ୍ର କରିବି ଯଦି ଇଚ୍ଛା ହେଲା ମଣିଷ ଚିତ୍ର କରିବା ପାଇଁ ତା'ର ଗୋଟେ ଫଟୋ ରଖିବି ନାହିଁ ତ ପ୍ରକୃତିର ଚିତ୍ର କୌଣସି ଗୋଟେ କରିବା ପାଇଁ ଚାହିଁବି ତା'ହେଲେ ତା ତାକୁ ଆଗ ମନ ଭିତରେ ଭାବିବି ଏହି ପ୍ରକାର ହେବା ଚିତ୍ର ଏହି ପ୍ରକାର ହେବା ଦରକାର ତା'ପରେ ଚିତ୍ରଟିକୁ କରେ ତାକୁ କେଉଁ କେଉଁ କଲର୍ ଦିଆଯିବ ସେ କେଉଁ ରଙ୍ଗ ଦେଲେ ତ କେମିତି ସୁନ୍ଦର ସେ ଦେଖାଯିବ ସେ ବିଷୟରେ ଚିନ୍ତା କରେ ସେ ହିସାବରେ ରଙ୍ଗକୁ ଦେଖି ନିଜେ ରଙ୍ଗ ସିଲେକ୍ଟ୍ କରିକି ରଙ୍ଗକୁ ଦିଏ